ଫଟୋଗ୍ରାଫର୍ ଆରମ୍ଭ କରିବାକୁ ମୋତେ ପୃଥିବୀର ବଣ ପାହାଡ଼ ଦୃଶ୍ୟ ଝରଣା ମନ୍ଦିର ସୂର୍ଯ୍ୟ ଉଦୟ ହେଉଥିବା ଦୃଶ୍ୟ ଏସବୁ କିଛି ମୋତେ ପ୍ରେରଣା ଦେଉଅଛି ଆପଣଙ୍କର କୌଣସି ଆପଣଙ୍କ ମୋର ନିର୍ଦ୍ଧିଷ୍ଟ ଲକ୍ଷ୍ୟ କିମ୍ବା ବିଷୟବସ୍ତୁ ଅଛି ଯାହା ପୃଥିବୀର ବଣ ପାହାଡ଼ ମନ୍ଦିର ମନ୍ଦିର ଯାହାକି କୋଣାର୍କ ମନ୍ଦିର ପୁରୀ ତାଜମହଲ କୋଣାର୍କ ମନ୍ଦିର ଲିଙ୍ଗରାଜ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଏସବୁ ଏସବୁ ଦୃଶ୍ୟମାନଙ୍କୁ ମୋତେ ମୋ ମୋ ଲୋକମାନଙ୍କର ସାମ୍ନାକୁ ଆଣିପାରିବି ଯାହା ଆମ ବିଶ୍ୱ ବିଶ୍ୱରେ ପ୍ରସିଦ୍ଧ ହୋଇଅଛି ତାହା ଲୋକମାନେ ଦେଖିପାରିବେ ମୁଁ ଜାଣିପାରିବି ସେହି ସବୁ ଦୃଶ୍ୟକୁ ମୁଁ ପେଣ୍ଟିଙ୍ଗ ବା କ୍ୟାମେରା ମାଧ୍ୟମରେ କ୍ୟାପଚର୍ ମାରି ତାହା ଲୋକଲାଚନ ଲୋକଲଚନଙ୍କ ପାଖକୁ ଆଣିପାରିବି